ମୁଁ ଭାରତର ପିଲା ଏହି ବିଷୟରେ କିଛି କୁହେ ରାଜନୈତିକ ଘଟଣା ବିଷୟରେ ମୁଁ ଗୋଟେ ନ୍ୟୂଜ୍ ପେପରରେ ପଢ଼ିଥିଲି ତ ସେହି ବିଷୟରେ କହିବାକୁ ଗଲେ ଯେଉଁ ଆମର ଭାରତର ରାଜନୈତିକ ବ୍ୟବସ୍ଥା ଅଛି ସେଥିରେ ବର୍ତ୍ତମାନ ଯଦି ଦୁଇହଜାର ଚବିଶ ଇଲେକ୍ସନ୍ ଆସୁଅଛି ସେହି ବିଷୟରେ ଗୋଟେ ବିଷୟ ଯଦି ମୁଁ କହିବି ତା'ହେଲେ ଯେଉଁ ରାଜନୈତିକ ଦଳମାନେ ଅଛନ୍ତି ଯେଉଁ ଇଣ୍ଡିଆ ଆଲିଏନ୍ସ ଅଛି ତା'ପରେ ବି ଜେ ପି ଏନ୍ ଡ଼ି ଏ ୟୁ ପି ଏ ସରକାର ସବୁ ଅଛନ୍ତି ସେ ବିଷୟରେ ଯଦି ମୁଁ କହିବାକୁ ଚାହେଁ ତ ଏବେ ବର୍ତ୍ତମାନ ଦୁଇହଜାର ଚବିଶରେ ଯେଉଁ ଲୋକସଭା ଇଲେକ୍ସନ୍ ଆସୁଅଛି ସେଥି ନିମନ୍ତେ ଇଣ୍ଡିଆ ଯେଉଁ ଗଠବନ୍ଧନ ବୋଲିକି ଅଛି ଆମର ଭାରତ ବର୍ଷରେ ତାଙ୍କର ସେହି ରାଜନୈତିକ ଦଳରେ ବିଭିନ୍ନପ୍ରକାର ରାଜ୍ୟର ବରିଷ୍ଠ ନେତାମାନେ ମିଶିକି ସେହି ରାଜନୈତିକ ଦଳ ଗଠନ କରିଅଛନ୍ତି ସେହିପ୍ରକାର ଯଦି ଅନ୍ୟ ଦେଖିବା ବର୍ତ୍ତମାନ ଯେଉଁ ଶାସନ ଗତ ଅଛନ୍ତି ବିଶେଷ କରି ଆମ ଭାରତବର୍ଷରେ ଯେଉଁ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି ବି ଜେ ପି ସରକାର ବା ଯାହାକୁ ଆମେ କି କି ମୁଖ୍ୟତଃ ଆମର ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି ଏବଂ ତାଙ୍କର ସହବର୍ତ୍ତୀ ଅମିତ ସାହ ଅଛନ୍ତି ସେମାନଙ୍କର ଅନ୍ୟ ଗୋଟେ ଦଳ ଅଛି ସେମାନେ ମଧ୍ୟ ଚେଷ୍ଟା କରୁଛନ୍ତି ଯେ କିଭଳି ଭାବରେ ଦୁଇହଜାର ଚବିଶ ଇଲେକ୍ସନରେ ଆମେ ଆମର ଦଳ ଦିଲ୍ଲୀରେ ଗୋଟେ ସରକାର ଗଠନ କରିପାରିବେ ସେହିଭଳି ସେମାନେ ତାଙ୍କର ଯେଉଁ କୂଟନୈତିକ ଯୋଜନା ଅଛି ସେ ସବୁରେ ଲାଗି ଅଛନ୍ତି ଏବଂ ସରକାର ଯେଉଁ ପାଞ୍ଚବର୍ଷ ରହିବ ଦୁଇହଜାର ଚବିଶ ଇଲେକ୍ସନ ଅଛି ସେଥି ନିମନ୍ତେ ଭୋଟ ଯେପରିକି ଏଇଟା କରିବେ ବେବୋଲେ ଭୋଟ ପାଇକି ନିଜର ସରକାର ଗଠନ କରିପାରିବେ ସେଥିପାଇଁ ବୋଲି ଲୋକମାନଙ୍କୁ ନିଜ ଦୃଷ୍ଟି ଆକର୍ଷଣ କରିବାରେ ଲାଗି ଅଛନ୍ତି ବିଶେଷ କରି ଆମର ଯେଉଁ ମଧୁ ସରକାର ବି ଜେ ପି ସରକାର ବୋଲି କହୁଛୁ ଏଇ ରିସେଣ୍ଟଲି ଆମର ରାମ ମନ୍ଦିର ପ୍ରତିଷ୍ଠା କଲେ ଯାହାଦ୍ୱାରାକି ଲୋକମାନେ ସମସ୍ତେ ତାଙ୍କୁ ଭୋଟ ଦେଇପାରନ୍ତି ପ୍ରଭୁ ଶ୍ରୀରାମଙ୍କ ଦ୍ୱାରା ଯେପରି ଆର୍ଶୀବାଦ ପାଇବେ ଏପରି ଭାବରେ ସେମାନେ କାମ କରନ୍ତି ଆମର ଆଞ୍ଚଳିକ ଯଦି ରାଜନୈତିକ ବିଷୟରେ ଦେଖିବା ସେମିତି ସେଇଟା ମଧ୍ୟ ସେମିତି ହୁଏ ଯେଉଁ ଆମର ନବୀନ ବାବୁ ଅଛନ୍ତି ସେ ଆମର ଲକ୍ଷ୍ମୀ ବସ୍ ସବୁ କଲେ ଲୋକମାନଙ୍କର ସୁବିଧା ସୁଯୋଗ ନିମନ୍ତେ ଆଗକୁ ଭୋଟ୍ ରହିବାରୁ ବିଭିନ୍ନପ୍ରକାର ଯେଉଁ ଭୋଟ୍ ଆସେ ସେହି ଟାଇମ୍ରେ ହିଁ ରାଜନେତାମାନେ ଆମ ନିକଟକୁ ଆସନ୍ତି ତା'ପରେ ଭୋଟ୍ ହେଲାପରେ ସମସ୍ତେ ଜିତିଗଲା ପରେ ଆଉ ପାଞ୍ଚବର୍ଷ ପର୍ଯ୍ୟନ୍ତ ମୁହଁ ଦେଖାନ୍ତି ନାହିଁ ଏଭଳି ଭାବରେ ଆମ ଭାରତର ହେଉ ଆମ ରାଜ୍ୟର ହେଉ ଏ ସବୁ ରାଜନୈତିକ ବ୍ୟବସ୍ଥା ସବୁବେଳେ ଚାଲି ରୁହେ ଯଦି ଆମେ ସାମାଜିକ ବିଷୟରେ ଦେଖିବା ସାମାଜିକ ବିଷୟରେ ଯଦି ଦେଖିବା ଆଉ ଗୋଟେ ବିଷୟ ମୁଁ ସମାଜ ବିଷୟରେ ଗୋଟେ କହିବାକୁ ଚାହେଁ ଯେଉଁ ସମାଜରେ ବିଭିନ୍ନପ୍ରକାର ଲୋକ ରୁହନ୍ତି ବିଭିନ୍ନପ୍ରକାର ଗୋଷ୍ଠୀର ଲୋକମାନେ ବିଭିନ୍ନପ୍ରକାର ଜାତିର ଲୋକମନେ ରୁହନ୍ତି ଏବଂ ସାମାଜିକ ପ୍ରଥା ନିୟମ କାନୂନ ସବୁ ରୁହେ ସେସବୁ ଏମିତି ଏମିତି ଗୋଟେ ଗୋଟେ ସମାଜ ଅଛି ଯେ ମନେକର କିଛି ଭୁଲ୍ କାମ କରେ ସେମାନେ କେବେ ମଧ୍ୟ ପୋଲିସ୍ ଷ୍ଟେସନ୍ ଯାଆନ୍ତି ନାହିଁ ସେମାନଙ୍କର ସାମାଜିକ ଗାଁରେ ସେମାନେ ସମସ୍ତେ ପଶିକି ସେସବୁ ବିଷୟକୁ ଆଲୋଚନା କରନ୍ତି ଏବଂ ସମାଧାନ ପାଇଁ ଚେଷ୍ଟା କରନ୍ତି ଏ ବିଷୟ ଗୋଟେ ସମାଜ ବିଷୟରେ ମୋତେ ବହୁତ ଭଲ ଲାଗେ ଆଉ ଗୋଟେ ବିଷୟ ଯଦି ସାମାଜିକ ବିଷୟ କହିବାକୁ ଚାହେଁ ଆଜିକାଲି ଦୁନିଆରେ ଅନେକଗୁଡ଼ିଏ ଜାଗାରେ ମଧ୍ୟ ସମାଜରେ ଛୋଟଛୋଟ ଗାଁରେ ଏପର୍ଯ୍ୟନ୍ତ ଅନ୍ଧବିଶ୍ୱାସ ମଧ୍ୟ ରହି ଅଛି ମହିଳାମାନଙ୍କୁ ଏତେ ସୁବିଧା ସୁଯୋଗ ମିଳୁନାହିଁ ସେଥିପ୍ରତି ସରକାର ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ରିସେଣ୍ଟଲି୍ ଗୋଟେ ମୁଭି ଗୋଟେ ବାହାରିଲା ବାବୁସାନର ଆମର ଯେଉଁ ଆମର ମାଲକାନଗିରି ଜିଲ୍ଲାକୁ ନେଇକି ଗୋଟେ ମୁଭି ବାହାରିଛି ସେଇଠି ଗୋଟେ ଡକ୍ଟରର କାହାଣୀ ଦିଆଯାଇଛି ସେଇଟା ଜ୍ଵଳନ୍ତ ଉଦାହରଣ ଗୋଟେ ସମାଜର ଉଦାହରଣ ଗୋଟେ ଯେଉଁଟାକି ଅନ୍ଧବିଶ୍ୱାସ ଥିଲା ଏବେ ମଧ୍ୟ ସେ ବିଷୟରେ ସବୁ ଅଛି ଆଉ ଗୋଟେ ବିଷୟରେ କହିବାକୁ ଚାହେଁକି ଅର୍ଥନୈତିକ ବିଷୟରେ ମୁଁ ମଧ୍ୟ କହିବାପାଇଁ ଚାହେଁ ଅର୍ଥନୈତିକ ବିଷୟରେ ଯଦି ମୁଁ କହିବାପାଇଁ ଚାହୁଁଛି ତା'ହେଲେ ଆମର ଅର୍ଥନୀତିକ ବର୍ତ୍ତମାନ ସୁଦୃଢ଼ ଅବସ୍ଥାରେ ଅଛି ମୋଦିଙ୍କର ମୋ ମୋଦି ସରକାରଙ୍କର ଶାସନ ଫଳେ ସୁଦୃଢ଼ ଅବସ୍ଥାରେ ଅଛି ଆଉ ଗୋଟେ ବିଷୟ ଯଦି କୁହେ ଅର୍ଥନୀତି ଅବସ୍ଥା ଯେଉଁ ସରକାର ମାନଙ୍କର ଯେଉଁ ଆମର ସିଟିମାନଙ୍କରେ ଲୋକମାନେ ରୁହନ୍ତି ସେମାନଙ୍କର ଅର୍ଥନୀତି ବ୍ୟବସ୍ଥା ଭଲଥାଏ କିନ୍ତୁ ଗାଁ ଗହଳିର ଅବସ୍ଥା ଟିକିଏ ଏତେ ସ୍ଵଛଳ ନଥାଏ ପ୍ରାୟ ଆମର ଭାରତବର୍ଷରେ ତ ଯେଉଁ ମିଡ଼ିଲ୍ କ୍ଲାସ୍ ଫ୍ୟାମିଲି ଅଛନ୍ତି ସେମାନେ ଅର୍ଥନୈତିକ ବ୍ୟବସ୍ଥାର ତାଙ୍କର ଟିକିଏ ସ୍ୱଚ୍ଛଳ ନଥାଏ କିନ୍ତୁ ଅମୀର ଆର୍ମିମାନେ ମଧ୍ୟ ଅଛନ୍ତି ଭାରତର ଯେଉଁ ବଡ଼ବଡ଼ କମ୍ପାନୀ ରତନ୍ ଟାଟା ବୋଲ୍ ଆଉ ଯେଉଁ ଆମର ଅଛନ୍ତି ଯେଉଁ ରିଲାନ୍ସ କମ୍ପାନୀ ଜିଓ କମ୍ପାନୀ ମୁକେଶ ଅମ୍ବାନୀ ଏମାନେ ମଧ୍ୟ ଅର୍ଥନୈତିକ ବ୍ୟବସ୍ଥାରେ ଭାରତର ଅର୍ଥନୈତିକ ପଥରେ ଆଗକୁ କରିଥାନ୍ତି